ଆପଣ ଆମକୁ କିଛି ପ୍ରମୁଖ ଟେକ୍ନୋଲୋଜି ପରବର୍ତ୍ତୀମାନେ କହିପାରିବେକି ଯାହା ଆପଣଙ୍କ ଜୀବନ ସାଙ୍ଗରେ କିଛି ଘଟିଛି ପରିବର୍ତ୍ତନ ଗୁଡ଼ିକ ଆପଣଙ୍କ ଜୀବନରେ ମୁଁ ଆପଣଙ୍କର କାର୍ଯ୍ୟସିଳ କରିବାର ଅଛି ମୁଁ ଜୀବନରେ ବହୁତ କାର୍ଯ୍ୟ କରିଛି ବାହାରକୁ ଯାଇଛି ବାହାର ଦେଶକୁ ଯାଇଛି କାର୍ଯ୍ୟ କରିବା ପାଇଁ କିନ୍ତୁ ସବୁଠି କଷ୍ଟକର କାର୍ଯ୍ୟ କେବେ କେଉଁଠି ରହି ହୁଏ ନାହିଁ ଜୀବନ ମାନେ ତ କଷ୍ଟ ପରିଶ୍ରମ ଟେକ୍ନୋଲୋଜି ବିଷୟରେ ଆଜିକାଲି ସବୁ ଆଇଟି କମ୍ପାନୀ ଟେକ୍ନୋଲୋଜି ଆସିଲାଣି ଏବଂ ମୋବାଇଲ ଟେକ୍ନୋଲୋଜି ଟୁଜି ଥ୍ରୀଜି ଫାଇବଜି ଫୋରଜି ଏମିତି ବିଭିନ୍ନ ଟେକ୍ନୋଲୋଜି ଆସିଲାଣି ଯାହାଦ୍ୱାରା ସମାଜରେ ପରିବର୍ତ୍ତନ ହେଉଛି ଯେ ଲୋକମାନେ ଇଣ୍ଟରନେଟ ବିଷୟରେ କିଛି ଜାଣି ନଥିଲେ ବର୍ତ୍ତମାନ ଆସ୍ତେ ଆସ୍ତେ ଇଣ୍ଟରନେଟ ବିଷୟରେ ସମସ୍ତ ଲୋକ ଜାଣିଲେଣି ଛୋଟପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଇଣ୍ଟରନେଟ ବିଷୟରେ କିଛି ନା କିଛି ଜାଣିଛନ୍ତି ଯାହାଦ୍ୱାରା ଲୋକମାନଙ୍କର ପରିବର୍ତ୍ତନ ହେଉଛି ଲୋକମାନେ ସମାଜ ବିଷୟରେ କିଛି ଜାଣୁଛନ୍ତି ଭାରତ ବିଷୟରେ କିଛି ଜାଣୁଛନ୍ତି ଇଣ୍ଟେରନେଶନାଲ ବିଷୟରେ କିଛି ଜାଣୁଛନ୍ତି ଆନ୍ତର୍ଜାତୀକ ବିଷୟରେ କିଛି ଜାଣୁଛନ୍ତି ସମାଜର ପରିବର୍ତ୍ତନ ଏହା ହେଉଛି ପିଲାମାନଙ୍କୁ ବର୍ତ୍ତମାନ ମୋବାଇଲ ବହୁତ ସାହାଯ୍ୟ କରୁଛି ପାଠ ପଢ଼ାରେ କେଉଁଠୁ ଛୋଟପିଲା କୌଣସି କୋଶ୍ଚୀନ ଯଦି ମିଳି ପାରୁନାହିଁ ତେବେ ଇଣ୍ଟରନେଟରେ ମାରିଦେବା ଦ୍ୱାରା ସାଙ୍ଗେ ସାଙ୍ଗେ ସେ କୋଶ୍ଚୀନ ପଳେଇ ଆସୁଛି ତାହାଦ୍ୱାରା ସମାଜରେ ପରିବର୍ତ୍ତନ ହେଉଛି